ଆମ ଅଞ୍ଚଳରେ ବହୁତ ଲୋକ ଗାଈ ପାଳନ କରିଥାନ୍ତି ମୁଁ ପଶୁପାଳନ କରିଛି ଯେତେବେଳେ ଗୋଟିଏ ପଶୁ ଛୁଆ ଜନ୍ମ ନେଲା ପରେ ତା ଦେହରେ ଯେଉଁ ସବୁ ମଇଳା ଲାଗିଥାଏ ସେଇଟାକୁ ଆମେ ନିଜେ ସଫା କରିବା ନିହାତି ଦରକାର ଯେମିତି ଆମେ ଗୋଟିଏ ଶିଶୁର ଜନ୍ମ ସମୟରେ ଯେମିତି ଯତ୍ନ ନେଇଥାଉ ସେହିପରି ଗାଈ ଛୁଆର ମଧ୍ୟ ଯତ୍ନ ନେବା ଦରକାର ଗାଈର କ୍ଷୀର ଗାଈ ଛୁଆକୁ ପିଆଇବା ଦରକାର ଗାଈ ଛୁଆକୁ ପ୍ରତିଦିନ ସଫା କରି ଗାଧୋଇବା ଦରକାର ଆମେ ଗାଈ ପାଳନ କରିଛୁ ଗାଈର ଯତ୍ନ ଭଲ ଭାବରେ ନେବା ଦରକାର ଗାଈର ରହିବା ପାଇଁ ଗୋଟିଏ ଭଲ ଘରଟିଏ ଓ ଖାଦ୍ୟ ଦେବା ପାଇଁ ସଫା ବଡ଼ ପାତ୍ରଟେ ଥିବା ନିହାତି ଆବଶ୍ୟକ ଅଟେ ଗାଈଟିକୁ ପ୍ରତିଦିନ ଗାଧୋଇବା ଦରକାର ଗାଈର କ୍ଷୀର କ୍ଷୀର ହେବା ପାଇଁ ସବୁଜ ଘାସ ଖୁଆାଇବା ଆବଶ୍ୟକ ଗାଈ ଛୁଆ ପାଇଁ ଗାଈର କ୍ଷୀର ପିଆଇବା ଦରକାର ଯେଉଁମାନେ ପଶୁପାଳନ କରିଥାନ୍ତି ସେହି ପଶୁର ଛୁଆକୁ ନିଜ ଛୁଆ ଭାବରେ ଯତ୍ନ ନେଇଥାନ୍ତି ପଶୁଛୁଆ ଜନ୍ମ ଜନ୍ମ ହେବା ସମୟରେ ପଶୁ ଡାକ୍ତରଙ୍କୁ ଡକାଇ ପଶୁର ଚିକିତ୍ସା କରିବା ଏବଂ ଡାକ୍ତର ଦେଇଥିବା ଔଷଧକୁ ଗାଈ ଛୁଆକୁ ଦେବା ଆବଶ୍ୟକ ଅଟେ